ଆମ ଜେଜେ ଓ ଜେଜେ ମାଆଙ୍କ ସମୟରେ ତାଙ୍କ ପାଠ ଅଧ୍ୟୟନ କରିବା ପାଇଁ ବହୁତ କଷ୍ଟ କରିବାକୁ ପଡ଼ୁଥିଲା ସେ ପ୍ରାୟତଃ ଦୁଇ ତିନି କିଲୋମିଟର ଚାଲିକରି ଯାଉଥିଲେ ସେ କୌଣସି ଏକ ସ୍କୁଲ୍ ତଳେ ହେଉ କିମ୍ବା ଗଛ ତଳେ ହେଉ ନିଜର ପାଠ ପଢ଼ୁଥିଲେ କିନ୍ତୁ ଏବେ ସରକାର ଆମ ଯୁବପିଢ଼ିମାନଙ୍କ ପାଇଁ ବହୁତ ସୁବିଧା ସୁଯୋଗ କରିଦେଲେଣି ଏକ ବଡ଼ ବଡ଼ ସ୍କୁଲ୍ ହାଇ ସ୍କୁଲ୍ ଇତ୍ୟାଦି ଗଠନ କରିଛନ୍ତି ସେ ଆମ ଯୁବପିଢ଼ି ମାନଙ୍କ ପାଇଁ ବହୁ ପ୍ରକାର ସୁବିଧା ସହଯୋଗ ମାଗଣାରେ ଯୋଗାଇଦିଆଯାଉଛି ଓ ତାଙ୍କ ପାଇଁ ଦଣ୍ଡମୁକ୍ତ ଅଞ୍ଚଳ ମଧ୍ୟ କରାଯାଉଛି ସ୍କୁଲ୍ ଓ ଶିକ୍ଷାନୁଷ୍ଠାନରେ ବହୁ ପ୍ରକାର ସୁବିଧା ସୁଯୋଗ ତାଙ୍କମାନଙ୍କ ପାଇଁ ଯୋଗାଇଦିଆଯାଉଛି ବହି କତିରୁ ଆରମ୍ଭ କରି ତାଙ୍କର ଖାଦ୍ୟ ପାନୀୟ ବସ୍ତ୍ର ଇତ୍ୟାଦି ମାଗଣାରେ ଯୋଗାଇଦିଆଯାଉଛି